ହଁ ମୁଁ ପରିବା ଡ଼ିଲର୍ କହୁଥିଲି ଆପଣଙ୍କ ପାଖରେ କ'ଣ କ'ଣ ପରିବା ଅଛି ହେଲେ ବନ୍ଧାକୋବି କେତେକରେ ଦେଉଛନ୍ତି କି କେତେ ଟଙ୍କା ହେବ କହିପାରିବ କି ଆଉ ବନ୍ଧାକୋବି କେତେ କରି ମୁଁ ଶହେ ପିସ୍ ନେବି ତାହେଲେ ଆପଣ ଆଠ ଟଙ୍କାରେ ଦେବେ କଖା କଖାରୁ ଅଛି ପୋଟଲ ପଚାଶ କେଜି ପୋଟଲ ଦରକାର ଥିଲା କାଲି ତୋଲିକି ରଖିଥିବ ମୁଁ ଆସିକି ନେଇଯିବି ଭେଣ୍ଡି ଭେଣ୍ଡି ଅଛି ପଚାଶ କେଜି ହେବ କି ହେଲେ ଏକା ସାଙ୍ଗରେ କାଲି ଭେଣ୍ଡି ବି ନେଇକି ନେବାକୁ ଯିବି ଆଉ କ'ଣ ଅଛି ଆପଣଙ୍କ କ୍ଷେତରେ ହଁ ଧନିଆପତ୍ର ଧନିଆପତ୍ର କେତେକରେ ଦେଉଛନ୍ତି କାଲି ମୁଁ ଧନିଆପତ୍ର ବି ଧରିକି ନେଇଯିବି ସାରୁ ଅଛି ସାରୁ ନାହିଁ ସାରୁ ସାରୁ କେ ସାରୁ କେଜି କେତେ ମୁଁ ତ ଗୋଟେ ସାଙ୍ଗରେ ପଚାଶ କେଜି ନେଇଥାନ୍ତି ଟିକେ ଦାମ୍ କମ୍ ହେବନି ହଉ ଠିକ୍ ଅଛି ଆଉ କ'ଣ ଅଛି ହଉ କାଲି ମୁଁ ଫ୍ରି ଅଛି ଆଉ ମୁଁ ଯାହା ଯାହା ଅର୍ଡ଼ର୍ କଲି ଯାହା ଯାହା କହିଲି ସବୁ ତମେ ରଖିଥାଅ ମୁଁ କାଲି ଆସି ଯିବି ନେଇକି ଆସିବି ଗାଡ଼ି ନେଇକି ଯିବି ଆଉ ନେଇକି ଆସିବି ସବୁ ଯାକ ହଉ ରଖିଲି